ମୁଁ ମୋ ଘରଅଗଣାରେ ଫୁଲଗଛ ଲଗେଇଛି ଛାତଉପରେ ବି ଲଗେଇଛି ସବୁପ୍ରକାର ଫୁଲଗଛ ଲଗେଇଛି ବଡ଼ ଠୁ ଆରମ୍ଭକରି ଛୋଟଛୋଟ ଫୁଲଗଛ ଲଟାଗଛ ଲଗେଇଛି ବହୁତ ଫଳଗଛ ବି ଲଗେଇଛି ଯେମିତି କି ନଡ଼ିଆ ହଉ କଦଳୀ ଆମ୍ବ ପଣସ ବଡ଼ବଡ଼ଗଛ ଫଳଗଛ ଲଗେଇଛି ଟମାଟୋଗଛ ଲଗେଇଛି ବାଇଗଣଗଛ ବି ଲଗେଇଛି ବହୁତ ବଡ଼ଜାଗାରେ କରିଛି ଗଛ ଲଗଉଛି ମୋ ଅଗଣାଟା ବହୁତ ବଡ଼ ଛାତଉପରେ ବି କେତେ ଫୁଲଗଛ ଲଗେଇଛି ବହୁତ ସୁନ୍ଦର ଲାଗେ ସବୁବେଳେ ଦୁଇଟାଇମ୍ ରେ ସେଥିରେ ପାଣି ବି ଦିଏ ସଫାକରେ ଖତଦିଏ ସବୁକାମ ମୁଁ ହିଁ ନିଜେ କରେ ମୋତେ ଭଲଲାଗେ ମୋତେ ଟିକିଏ ଭାରି ଫୁଲର ସଉକ ଫୁଲ ପ୍ରତି ମୋର ଭାରି ଦୁର୍ବଳତା ଫଳ ପ୍ରତି ଘରେ ପରିବା ଫଳ ଲଗେଇଲେ ବାହାରକୁ ଯିବାକୁ ଦରକାର ନାହିଁ ଆମେ ସତେଜପରିବା ଖାଇପାରିବା ଆମର ସତେଜ ଫୁଲ ଠାକୁରଙ୍କୁ ଦିଆହବ ଆମର ଏମିତି ସବୁ ପରିବାଗଛ ଲଗେଇଛି କୌଣସି ଗଛରେ ସାର ଦିଆଯାଏ ନାହିଁ ତେଣୁ ଏ ପରିବାପତ୍ର ଖାଇଲେ କିଛି ଦେହଖରାପ ହବନାହିଁ ତେଣୁକରି ମୁଁ ଏଇଭଳିଆ ସବୁଗଛ ଲଗେଇଛି